ହଁ ହାଲୋ ହଁ ଆପଣ ବରା ସିଙ୍ଗଡ଼ା ସବୁ କେମିତି ରେଟ୍ରେ ଦେଉଛନ୍ତି ବରା କେମତି ଦେଉଛନ୍ତି ଆପଣଙ୍କର କ'ଣ ଏତେ ରେଟ୍ ଆମେ ତ ବାଙ୍ଗଲୋର୍ରେ ବହୁତ ଶସ୍ତା ଆଉ ଏତେ ରେଟ୍ରେ କ'ଣ ବରା ସିଙ୍ଗଡ଼ା ବିକ୍ରି କରୁଛ ଲୋକଙ୍କୁ ଠକୁଛ ଲୋକଙ୍କୁ ଠକୁଛ ନା ନା ହେଲେ ବି ବହୁତ ରେଟ୍ କରୁଛନ୍ତି ଆପଣ ଏତେ ରେଟ୍ ନେଲେ କେମିତି ହେବ ଆମର ତ ସେଇଠି ବରା ନେଉଛନ୍ତି ପାଞ୍ଚଟଙ୍କା ସିଙ୍ଗଡ଼ା ନେଉଛନ୍ତି ସାତଟଙ୍କା ଆଉ ଚାଲନ୍ତୁ ସିଆଡ଼େ ଯିବେ ସେଇଠି ଦୋକାନ କରିବେ ତମେ ଦେଖିବ ଆମର କେମିତି ଫ୍ରେସ୍ ଜିନିଷ ଫ୍ରେସ୍ ତିଆରି ଫ୍ରେସ୍ରେ ବିକ୍ରି ହେଉଛି ଆଉ ଏଇଠି ଥାଇକି କହିଲେ କେମିତି ହେବ ବେଙ୍ଗାଲୋର୍ ଚାଲ ଦେଖିବ ଆଉ ଜିନିଷ ଯଦି ପୋଷେଇବ ସେଇଠି ଦୋକାନ କରିବ ହଁ ଆପଣଙ୍କ ଘର ନେବେ ଆଉ ଦୋକାନ କରିବେ ସେଇଠି ଦେଖିବେ ରହିବେ ସୁବିଧା କରାହେବ ଆପଣ ରହିଲାପରେ ତ ସୁବିଧା ହେବ ନା ଅଛି ମାନେ କ'ଣ ଆପଣ ଦେଖିବାକୁ ପଡ଼ିବ ନା ଆପଣଙ୍କୁ ନା ଆପଣ ରହିପାରିବେ କି ନାହିଁ ଆପଣଙ୍କର ଉପରେ ସେଇଟା ନିର୍ଭର କରେ ଆଉ ତମେ ଏତେ ରେଟ୍ରେ ବରା ସିଙ୍ଗଡ଼ା ବିକିକି ଏଠି ଲୋକଙ୍କୁ ଠକୁନ ହୁଁ ହଁ ଆପଣ ଭଲ ତେଲରେ ଛାଣିକି ବିକୁଛନ୍ତି ଆମର ସେଠି କ'ଣ ଖରାପ ତେଲ ଆମର ବି ସେଇଠି ଭଲ ତେଲରେ ବିକ୍ରି ହେଉଛି ହୁଁ ସେମତି ହେଲେ କେମତି ହେବ ଲୋକ ହୁଁ ପଇସା ସରିଯିବ ଲୋକଙ୍କ ପେଟ ପୁରିବନି ଏତେ ରେଟ୍ରେ ବିକିଲେ ଲୋକ ଖାଇବାକୁ ଆସିବେ ନା ଭୋକରେ ଯିବେ ଆଉ ଟିକେ କମ୍ କରିକି ବିକିଲେ ସିନା ଲୋକ ସେଇଥିପାଇଁ ବରା ସିଙ୍ଗଡ଼ାରେ ବହୁତ ପଇସା ବରା ସିଙ୍ଗଡ଼ାରେ ବହୁତ ବହୁତ ପଇସା ନେଇକି ଆପଣ କରୁଛନ୍ତି ନାଇଁ ନା ନା ସେମତି କେମତି ହେବ ଏଡ଼େ ବଡ଼ ବାଙ୍ଗଲୋର୍ ଏଡ଼େ ବଡ଼ ସିଟି ସେଇଠି ଯଦି ଏମତି ରେଟ୍ରେ ଜିନିଷ ପାଇବୁ ଏଇଠି ଆସିକି ଏତେ ରେଟ୍ରେ ଜିନିଷ କିଣିବୁ ହଉ ଭାବିବା ଆଉ ହଉ ଦେଖିବା ଆଉ ଖାଇଲେ ଟେଷ୍ଟ୍ କଲେ ଜଣାପଡ଼ିବ ଆଉ ଆଚ୍ଛା ହଉ ଠିକ୍ ଅଛି ଆସିଛି ଯେତେବେଳେ ଖାଇକି ଟେଷ୍ଟ୍ କରିବୁ ଆଉ